ହଁ ହ୍ୟାଲୋ ଆଜ୍ଞା ନମସ୍କାର କିଏ କହୁଥିଲେ କେଉଁଠୁ କହୁଥିଲେ ଆଜ୍ଞା ଆଚ୍ଛା ଆଚ୍ଛା ଆଜ୍ଞା ଆଚ୍ଛା ଆଜ୍ଞା ଆଚ୍ଛା ଆଚ୍ଛା ଠିକ୍ ଅଛି କୁହନ୍ତୁ କେବେ ଦରକାର କେତେ ଦରକାର କୋଡ଼ିଏ ଜଣଙ୍କର ଲାଗି ଆଚ୍ଛା ଆଚ୍ଛା ଦେଖନ୍ତୁ ଦେଖ ଏବେ ସବୁ ଜିନିଷ ମହଙ୍ଗା ହେଲା ବାବୁ ଚାଉଳର ଆମର ସ୍ପେଶିଆଲ୍ ଚାଉଳ ବରା ବହୁତ୍ ମାନେ ସବୁ ଜିନିଷ ପଡ଼ିକି ହୁଏ ବହୁତ ବଢ଼ିଆ ହୁଏ ଆଚ୍ଛା ଆଚ୍ଛା ହଁ ରେଟ ଯଦି କେତେ ଜଣଙ୍କର ଦରକାର କେତେ ଟଙ୍କା ଦରକାର ଆଚ୍ଛା ଆଚ୍ଛା ଆଚ୍ଛା ହଁ ଠିକ୍ ରେଟ୍ ନଗାଇବା ଠିକ ରେଟ ଲଗାଇବା ହେଲା ଦେଖନ୍ତୁ ଚାଉଳ ବରା ଆଉ ଆମର ଦଶଟାକୁ ନେଉଛୁ ପଚାଶ ଟଙ୍କା ହଁ ଟିକେ କମାଇବା ଆପଣଙ୍କ ପାଇଁ ଯେହେତୁ ଆପଣ ଥରେ ନେଇଛନ୍ତି ଆପଣ କୁହନ୍ତୁ ହ୍ୟାଲୋ ରେଟ୍ ସାଙ୍ଗେ ରେଟ୍ ସାଙ୍ଗେ କିଛି ନାହିଁ କିନ୍ତୁ କ୍ଵାଲିଟି କେମିତି ଅଛି ଭଲ ଲାଗିଲା ନା ନାଇଁ ସେଇଟା କୁହନ୍ତୁ

ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ପେ'ମେଣ୍ଟ

ପେ'ମେଣ୍ଟ ଆମର ଯିଏ ପିଲା ଧରିକି ଯିବ ତା ହାତରେ ଆପଣ କେମତି କ୍ୟାସ ଦେବେ ନା ତା ହାତରେ କ୍ୟାସ ପଠାଇଦେବେ ଆଜ୍ଞା ଦେଖନ୍ତୁ ଆମର ତ ଡିମାଣ୍ଡ ଅଛି ଚାଉଳ ବରା ରେକର୍ଡ ଅଛି ପ୍ରାୟ ପ୍ରାୟ ଅର୍ଡରରେ ଆମର ଦିନକ ମିନିମମ୍ ଚାରିଶହ ପାଞ୍ଚଶହ ଲୋକଙ୍କର ଅର୍ଡର ଯାଏ ଆଜ୍ଞା ଆଉ କ୍ଵାଲିଟିରେ ଏକ୍ ନମ୍ବର୍ ବଢ଼ିଆ ମୋର ସେଥିରେ ତ କମ୍ପ୍ରୋମାଇଜ୍ କରାଯାଏ ନାହିଁ ବହୁତ୍ ବଢ଼ିଆ ଆଜ୍ଞା ଆପଣ ତ ନେଇଛନ୍ତି ଜାଣିଛନ୍ତି ଖାଇଛନ୍ତି ଆଉ ଆଉ ନିହାତି ଆଜ୍ଞା ଏବେ ଟିକେ ଚାଉଳ ଫାଉଳ ଟିକେ ରେଟ୍ ହୋଇଗଲା ତ ତେଲ ପୁଣି ରେଟ୍ ବଢିଯାଇଛି ତେଲ ରେଟ୍ ବଢ଼ିବା ପାଇଁ ଚାଉଳ ଫାଉଳ ଟିକେ ରେଟ ହୋଇଯାଇଛି ସେଥିପାଇଁ ଟିକିଏ ଆମେ ଆଗରୁ ନେଉଥିଲୁ ଆଗ ଦୁଇ ଟଙ୍କା ଥିଲା ଦୁଇ ଟଙ୍କାରୁ ଏବେ ତିନି ଟଙ୍କା ହେଲା ତିନି ଟଙ୍କାରୁ ଏବେ ପାଞ୍ଚ ଟଙ୍କା କରିଛୁ ଆଜ୍ଞା

ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଜ୍ଞା ନାଇଁ ଆମେ ତ ରେଗୁଲାର କଷ୍ଟମର ହେଲେ କିଛି ଅର୍ଡର ଯଦି ଅଧିକା ଯାଏ ଆମେ କମେଇଦେଉ କିଛି ଟିକିଏ କମେଇଦେଉ ହେଲା ଆଉ କ୍ଵାଲିଟି ଉପରେ ବରା ତ ଆମର ରେକର୍ଡରେ ଅଛି ଜାଣୁଛନ୍ତି ସମସ୍ତେ ଥରେ ଜଣେ ନେଲା ମାନେ ଥରେ ଯଦି କିଣିଲା ଖାଇଲା ମାନେ ସେ ଆଉଥରେ ନିଶ୍ଚୟ ଫୋନ କରିବ ଆଜ୍ଞା ଆଜ୍ଞା ଆପଣ ଯଦି ହ୍ୟାଲୋ ଯଦି କ୍ଵାଲିଟିରେ ଯଦି କଣ ଯଦି ଖରାପ ଲାଗିବ ଆପଣ କହିବେ ଆଜ୍ଞା କ୍ଵାଲିଟିରେ କମ୍ପ୍ରୋମାଇଜ ନାହିଁ ଆଜ୍ଞା ଠିକ୍ ଅଛି ସାର୍ ପିଲା ନେଇକି ଯିବ ତାଙ୍କ ହାତରେ ଆପଣ କ୍ୟାସ ପେ'ମେଣ୍ଟ ଦେଇଦେବେ ଆଜ୍ଞା ଆଜ୍ଞା ହଁ ଆଜ୍ଞା